ହ୍ୟାଲୋ ଏଇଟା ରୁଚି ରେଷ୍ଟୁରାଣ୍ଟକୁ ଲାଗିଛି ହଁ ମୁଁ ଦହ୍ୟାରୁ ଦୀପାଲି କହୁଥିଲି କଣ ହେଇଛି ନା ମୁଁ ଏବେ ଅର୍ଡ଼ର କରିବା ପାଇଁ ଭାବୁଥିଲି ତ ସେଥିପାଇଁ ଭାବିଲି କି କଲ୍ କରିବି ପ୍ରାୟତଃ ମୁଁ ଆପଣଙ୍କ ହୋଟେଲରୁ ହିଁ ସବୁ ଅର୍ଡ଼ର କରେ ତ କାଳେ କିଛି ଭୁଲି ଯାଇଛନ୍ତି ବୋଲି ମୁଁ କହିବାକୁ ଚାହୁଁଥିଲି ଆଚ୍ଛା କଣ କଣ ଠିକ୍ ଅଛି ମୁଁ ଭାତ ଡାଲି ଖଟା ଆଉ ଚିକେନ କୁରୁମା ପାମ୍ପଡ଼ ଆଉ ସାଲାଡ଼ ଏସବୁ ମନେ ଅଛି ନା ହଉ ନା ନା ସେମିତି କିଛି ନାହିଁ ମୁଁ ଖାଲି ଭାବୁଥିଲି କି ଆପଣ ମନେ ରଖିଛନ୍ତି କି ନାଇଁ ସେଇଟା ଖାଲି ମନେ ପକେଇ ଦବାକୁ ଚାହୁଁଛି ହଁ ହଁ କିଛି ନାଇଁ ଠିକ୍ ଅଛି ମୋତେ କାଲି ବାରଟାରେ ସବୁ ମୋ ପାଖକୁ ପହଁଞ୍ଚାଇ ଦେବ ହଉ ଠିକ୍ ଅଛି ଥ୍ୟାଙ୍କ୍ ୟୁ